ମାଛ ଧରିବା ଏ ଜଣଙ୍କ ପାଇଁ ସମ୍ଭବ ନୁହେଁ ତେଣୁ ଦୁଇ ଚାରି ଜଣ ପାଞ୍ଚ ଜଣ ମିନିମମ୍ ସାଙ୍ଗ ହେଲେ ଆମେ ଯାଇକି ମାଛ ଧରୁ ତେଣୁ ମାଛ ଧରିବା ପାଇଁ ଆମେ ଯେତେବେଳେ ଗାଡ଼ିଆ ପୋଖରୀକୁ ଯିବୁ ଅପରିଷ୍କାର ପାଣି କାଦୁଅ ପଙ୍କ ଦେହରେ ଲାଗିବ ସେଥିପାଇଁ ଲୁଙ୍ଗି ଗାମୁଛା ପରିଧାନ କରିକି ଆମେ ଯିବୁ ତେଣୁ ସେଇଠି ମାଛ ଧରିବୁ ଦେହ ମୁଣ୍ଡ ଯାକ ପଙ୍କ ହୋଇଥିବା ସାବୁନ ମଧ୍ୟ ଆମେ ନେଇଥିବୁ ତେଣୁ ସେହି ଅନୁସାରେ ଆମେ ମାଛ ଧରିବୁ ଓ ମାଛ ଧରିଲା ସହିତ ଆଉ ଯେଉଁ କାଦୁଅ ପଙ୍କ ହୁଏ ତେଣୁ କାଦୁଅ ପଙ୍କରୁ ରକ୍ଷା ପାଇଁବା ପାଇଁ ତେଣୁ ଜୀବାଣୁମୁକ୍ତ ହେବା ପାଇଁ ସାବୁନ ଆମେ ବ୍ୟବହାର କରୁ ଗାଧୋଇଲାବେଳେ ତେଣୁ ମାଛ ଦୈନନ୍ଦିନ ଏମିତି ଆମେ ଧରୁ ତ ଚାରି ଜଣ ପାଞ୍ଚ ଜଣ ଆମେ ସାଙ୍ଗହୋଇ ମାଛ ଧରିବାକୁ ଯାଉ ଜାଲ ନେଇକରି ଯାଉ ଦାନ୍ତିଆ ବଜା ଯାହା କୁହଯାଏ ତାକୁ ମଧ୍ୟ ନେଇକି ଯାଉ ଯାହା ଫଳରେ ମାଛ ସହଜରେ ଆମେ ଧରିପାରୁ